ମୁଁ ଛୋଟ ଦିନରୁ ଭାବୁଥିଲି ମୁଁ କିଏ ମୁଁ କିଏ କେବେ ଖୋଜି ପାଉନଥିଲି ଆଉ ମୁଁ ସେଥିପାଇଁ ଅନେକ ସମସ୍ୟା ସମ୍ମୁଖୀନ କରିଅଛି କାହିଁକିନା ମୁଁ କିଏକୁ ଜାଣିବା ପାଇଁ ଦୁଇହଜାର ତେର ମସିହାରେ ଜଣେ ସୁପ୍ରସିଦ୍ଧ ସନ୍ଥ ବୁର୍ଲାକୁ ଆସିଥିଲେ ସେଠାରେ ମୁଁ ତାଙ୍କ ସହିତ ସାକ୍ଷାତ ହେବାରୁ ମୁଁ ତାଙ୍କୁ ପ୍ରଶ୍ନ ପଚାରିବାରୁ ସେ କହିଲେ ମୁଁ କିଏକୁ ଜାଣିବାକୁ ହେଲେ ପ୍ରଥମେ ତୁମକୁ ବିବେକ ବୈରାଗ୍ୟ ଷଡ଼୍ସମ୍ପତି ଅମକୁ ଜାଣିବାକୁ ପଡ଼ିବ ଓ ପରେ ଆମ ଓଡ଼ିଶାରେ ଏକ ବିପାସନା ଧ୍ୟାନ କେନ୍ଦ୍ର ଖରିଆର ରୋଡ୍ ଠାରେ ଅଛି ସେଠାକୁ ଯାଇ ତୁମେ ବିପାସନା ବିଷୟରେ ଗୁରୁଜୀଙ୍କୁ ପଚାରି ସେଠାରେ ନିଜର ନାମ ପଞ୍ଜୀକରଣ କରାଇ ବିପାସନା କରିବାକୁ ପଡ଼ିବ ଗୁରୁଜୀ ସେଠାରେ ତୁମକୁ ମୁଁ କିଏର ପ୍ରଶ୍ନ ଉତ୍ତର ଦେବେ ଆଉ ମୁଁ କିଏକୁ ତୁମେ ଆପେ ଆପେ ଜାଣିଯିବ